ଭାରତୀୟ ଗଣମାଧ୍ୟମ ବିଷୟରେ ମୋର ବହୁତ ଭଲ ଭାବନା ଅଛି କାହିଁକି ନା ଆଜିକାଲି ନ୍ୟୁଜ୍ ଚ୍ୟାନେଲ୍ବାଲାମାନେ ସବୁ ବହୁତ ପରିଶ୍ରମ କରୁଛନ୍ତି ଆମେମାନେ ଘରେ ରହିଲା ବେଳେ ବାତ୍ୟା ହେଉ ଝଡ଼ ତୋଫାନ ଯାହା ବି ହେଉ ସେହି ଜାଗାରେ ସେମାନେ ବହୁତ ଶୀଘ୍ର ପହଞ୍ଚିଯାଆନ୍ତି ଏବଂ ସେମାନେ ଟେଲିକାଷ୍ଟ କରିକି ସମସ୍ତଙ୍କୁ ଦେଖାନ୍ତି ଏବଂ ଯେକୌଣସି ଜାଗାରେ ଯାହାବି ସୁବିଧା ହେଉ ଅସୁବିଧା ହେଉ ପ୍ରଥମେ ସେଠି ନ୍ୟୁଜ୍ବାଲା ହିଁ ପହଞ୍ଚିଥାନ୍ତି ପୋଲିସ୍ର କାମ ତ ସଦାବେଳେ ପଛରେ ହିଁ ଥାଏ ନ୍ୟୁଜ୍ବାଲା ହିଁ ପ୍ରଥମେ ସବୁ ଖବର ଦର୍ଶକମାନଙ୍କ ପାଖରେ ପହଞ୍ଚାଇଥାନ୍ତି ଏବଂ ତାକୁ କେମିତି ସାହାଯ୍ୟ କରାଯିବ ତା'ର ବାଟ ମଧ୍ୟ ଦେଖାଇଥାନ୍ତି କେଉଁ ଗାଁକୁ ରାସ୍ତା ନାହିଁ କେଉଁ ଗାଁକୁ ବାଟ ନାହିଁ କେଉଁ ଗାଁରେ ମେଡିକାଲ ନାହିଁ କେଉଁ ଗାଁରେ ସ୍କୁଲ୍ ନାହିଁ ପ୍ରତ୍ୟେକ ପ୍ରତ୍ୟେକ ଖବର ସେମାନେ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି ଆଉ କିଛି ଚ୍ୟାନେଲ୍ ମଧ୍ୟ ଅଛି ଯେମିତିକି ଅଭିନେତା ନେତାମାନଙ୍କ ପାରିବାରିକ ସମସ୍ୟା ଆଣି ଦର୍ଶକମାନଙ୍କୁ ଦେଖାଉଥାନ୍ତି ଆଉ କିଛି ନ୍ୟୁଜ୍ ଚ୍ୟାନେଲ୍ ବି ଅଛି ସେମାନେ କେବଳ ମଣିଷମାନଙ୍କ ପାଖରେ ଭଲ ଭଲ ନ୍ୟୁଜ୍ ସବୁ ପହଞ୍ଚାଉଛନ୍ତି ଏବଂ କିଛି ଖବର କାଗଜ ବି ପ୍ରସିଦ୍ଧ ହିସାବରେ ଅଛି ଧରିତ୍ରୀ ସମ୍ବାଦ ସମାଜ ପ୍ରମେୟ ଏହି ସବୁ ଖବର କାଗଜ ଆମର ପ୍ରସିଦ୍ଧ ଏବଂ ଚ୍ୟାନେଲ୍ ମଧ୍ୟ ଓଟିଭି କନକ ନ୍ୟୁଜ୍ ଜି ଓଡ଼ିଶା ଇ ଟିଭି ଭାସ୍କର ଟିଭି ଏହି ସବୁ ଚ୍ୟାନେଲ୍ ବି ଆମର ବହୁତ ପ୍ରସିଦ୍ଧ